ଆଧୁନିକତା ଏବଂ ବିଶ୍ୱୀକରଣ ସାମ୍ନାରେ ମଧ୍ୟ ଓଡ଼ିଶାର ଲୋକମାନେ ବହୁତ ଗୁଡ଼ିଏ ସେମାନଙ୍କର ସାଂସ୍କୃତିକ ପରମ୍ପରାକୁ ବଜାୟ ରଖିଛନ୍ତି ଯେପରିକି କହିବାକୁ ଗଲେ ଏବେ ଆମର ଶିବରାତ୍ରି ଚାଲିଯାଇଛି ଏବଂ ଆମ ଘର ପାଖରେ ଏକ ମନ୍ଦିର ରହିଛି ସେଠାରେ ସଖାଳୁ ଆରମ୍ଭ କରି ସନ୍ଧ୍ୟା ପର୍ଯ୍ୟନ୍ତ ବହୁତ ଗୁଡ଼ିଏ ଅଭିଷେକ ଏବଂ ପୂଜାର୍ଚ୍ଚନାର ହୋଇଥିଲା ଏବଂ ସେଇ ଭିତରୁ କହିବାକୁ ଗଲେ ଆମର ଦିନକୁ ଯେଉଁ ପ୍ରହରୀ ରହିଥାଏ ଦିନକୁ ରହିଥାଏ ଅଷ୍ଟପ୍ରହରୀ ତିନି ଘଣ୍ଟାରେ ଏକ ପ୍ରହରୀ ହୋଇଥାଏ ପ୍ରତିପହରୀରେ ଆମର ଶିବ ଭୋଳାବାବାଙ୍କୁ ଅଭିଷେକ ପୂଜା ଅର୍ଚ୍ଚନା ହୋଇଥାଏ ସେଥିମଧ୍ୟରୁ କହିବାକୁ ଗଲେ ମୁଁ ଏପରି ପୂଜା ଆୟୋଜିତ ମୁଁ ଆଗରୁ କେବେ ଦେଖିନଥିଲି ଲୋକମାନେ ନିଜର ଆଧୁନିକତାକୁ ଭୁଲି ନଯାଇ ନିଜର ପରମ୍ପରାକୁ ବଜାୟ ରଖିଛନ୍ତି ସେଥିପାଇଁ କହିବାକୁ ଗଲେ ଆମର ଓଡ଼ିଶାର ଲୋକମାନେ ଆମର ଏହି ପରମ୍ପରାକୁ ନେଇ ବହୁତ ଗର୍ବିତ ଅଟନ୍ତି ଏବଂ ପର୍ବପର୍ବାଣିକୁ ମଧ୍ୟ ଉଚିତ ରୂପେ ପାଳନ କରନ୍ତି